ଆମେ ସାଧାରଣତଃ ରୋଷେଇ କାର୍ଯ୍ୟ କରିଥିବା ବେଲେ ଗ୍ୟାସ ବ୍ୟବହାର କରୁଛୁ ଗ୍ୟାସ ବ୍ୟବହାର କରିବାରେ ଅନେକ

ଘଟଣା ଗୁଡ଼ିକ ବି ଘଟିଯାଉଛି ଗ୍ୟାସ ଭଲ ଭାବରେ ତାଙ୍କୁ ୟୁଜ୍ କରି ଚଲାଇ ନ ଜାଣିଲେ ବହୁତ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ୁଛିି ଗ୍ୟାସ ଆଉ ରନ୍ଧା ଖାଦ୍ୟ ଖାଇଲେ ମଧ୍ୟ ଶରୀରର ଖରା ରୋଗ ରେ ଆକ୍ରାନ୍ତ ହେଉଛୁଁ ଗ୍ୟାସ ଗ୍ୟାସ ରେ ବ୍ୟବହାର ଠିକ୍ ଭାବରେ ନହେଲେ ତାହା ଅନେକ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ୁଛି ଏଣୁ କରି ଆମେ ଗ୍ୟାସ ବଦଳରେ ଜାଳେଣି କାଠ ଦ୍ୱାରା ରୋଷେଇ କରିବା ଉଚିତ ବୋଲି ମନେ କରୁଛି